ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ନେତା ଅଛନ୍ତି ଯେଉଁମାନେ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଓ ପରିବହନ ଭଳି କ୍ଷେତ୍ରରେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ କରିଛନ୍ତି ସେଥିମଧ୍ୟରୁ ରତନ ଟାଟା ବୈଜୟନ୍ତ ପଣ୍ଡା ଏହିଭଳି ଅନେକ ଲୋକ ଅଛନ୍ତି ରତନ ଟାଟା ଯାହାର କି ବହୁ ବହୁତ ଗାଡ଼ି ବାହାର କରିଛନ୍ତି ସେଥିମଧ୍ୟରୁ କେତେ ଲୋକ ନିଯୁକ୍ତି ମଧ୍ୟ ଦେଇଛନ୍ତି କମ୍ପାନୀ ବିଭିନ୍ନ କମ୍ପାନୀ ମଧ୍ୟ କରିଛନ୍ତି ସେଥିରେ ସେଥିରେ ଲୋକ ନିଯୁକ୍ତି ପାଇଥାନ୍ତି ନିଜେ ରୋଜଗାର କରି ସେମାନଙ୍କ ଘର ମଧ୍ୟ ଚଳାଇଥାନ୍ତି ବୈଜୟନ୍ତ ପଣ୍ଡା ଯିଏକି ଇମ୍ଫା ଗୋଟିଏ କମ୍ପାନୀ ତିଆରି କରିଛନ୍ତି ସେଥିରେ ବହୁତ ଲୋକ ମଧ୍ୟ ନିଯୁକ୍ତି ଦେଇଛନ୍ତି ସେଥିରେ ଲୋକମାନଙ୍କୁ ସେମାନେ କାମ ଯୋଗାଇ ଦେଇଥାନ୍ତି ଆଉ ସେମାନଙ୍କର କିଛି ମନୋରଞ୍ଜନ ଚ୍ୟାନେଲ ଗୁଡ଼ିକ ମଧ୍ୟ ଅଛି ଯେପରି ଓଟିଭି ତରଙ୍ଗ ପ୍ରାର୍ଥନା ଏହିଭଳି ଚ୍ୟାନେଲ ଗୁଡ଼ିକରେ ନିଜର ମନୋରଞ୍ଜନ ମଧ୍ୟ ଲୋକମାନେ କରି ପାରୁଛନ୍ତି